ମାଛ ଧରିବାର ସାଧାରଣତଃ ଆହ୍ୱାନ କହିବାକୁ ଗଲେ ଆମେ ଯେତେବେଳେ ମାଛ ଧରିବା ସବୁ ବିପଦପୂର୍ଣ୍ଣ ଜିନିଷକୁ ଆମ ଧ୍ୟାନ ଦେବା ଦରକାର ଯେମିତି କି ପାଣି ଯଦି ଗଭୀର ଅଛି ତା ହେଲେ ସେ ପରିସ୍ଥିତିରେ କେମିତି ସମ୍ମୁଖୀନ କରିବା କିଏ ଟିକେ ଟ୍ୟୁବ ନେଇକି ଯିବା କି ଡଙ୍ଗା ନେଇକି ଯିବା ଏହାକୁ ଧ୍ୟାନ ଦବା ଦରକାର ଆଉ ଯେଉଁଠି ମାଛ ଧରିବା ସେଠି କଣ ମାନେ ପାଣି ଭିତରେ କଣ ଅଛି ଆମେ ସେ ସେ ଜିନିଷ ଜାଣିଥିବା ଦରକାର ଏହିସବୁ ଜିନିଷକୁ ଆମେ ନିହାତି ଧ୍ୟାନ ଦେବା ଦରକାର ତା ସହିତ ହଁ ମୁଁ ଖରାପ ପାଣିପାଗ ମଧ୍ୟ ମୁଁ ଅନୁଭୂତ କରିଅଛି ଆଉ ଯେତେବେଳେ ବାତ୍ୟା କିମ୍ବା ବନ୍ୟା ହୁଏ ତାକୁ ବି ମଧ୍ୟ ମୁଁ ସମ୍ମୁଖୀନ ହୋଇଛି ଆଉ ସେଥିରେ ବି ମାଛ ଧରିବା ବହୁତ କଷ୍ଟକର ହୁଏ ଆଉ ମାଛ ଭଲ ପଡ଼ନ୍ତି ବହୁତ ପ୍ରକାର ନଈନାଳରୁ ମଧ୍ୟ ବିଭିନ୍ନ ପ୍ରକାର ମାଛ ଉଠିଆସନ୍ତି ଆଉ ମାଛ ଧରିବାକୁ ମଧ୍ୟ ମାନେ ଖୁସି ଲାଗେ କିନ୍ତୁ ବି ମଧ୍ୟ ବହୁତ କଷ୍ଟ ବି ହୁଏ ଆଉ କଠିନ ପରିସ୍ଥିତିକୁ ଯଦି ଆମେ ସାମନା କରିବା ଯଦି ଆମେ କୌଣସି ନଦୀ କିମ୍ବା ନାଳରେ ଆମେ ମାଛ ଧରୁଚୁ ତା ହେଲେ ସବୁବେଳେ ଆମେ ଆମର କଣ ସାଙ୍ଗସାଥି ମାନେ ଯେମିତି ଥିବେ କି ଲୋକବାକ ଯେଉଁ ଏରିଆରେ ଥିବେ ଆମେ ସେହି ଏରିଆରେ ମାଛ ଧରିବା ଦରକାର ଯେମିତି କି ଆମେ ଯଦି କିଛି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସମସ୍ତଙ୍କ ନଜରକୁ ଆସିପରିବା କାହାକୁ ଡାକିଲେ ସାଙ୍ଗେ ସାଙ୍ଗେ ଆସି ଆମକୁ ପହଞ୍ଚାଇ ପାରିବ ପହଞ୍ଚି ପାରିବ ଆଉ ଆମକୁ ସାଙ୍ଗେ ସାଙ୍ଗେ ଉଦ୍ଧାର କରିପାରିବେ